ମୁଁ ଗୋଟିଏ ଗ୍ୟାସ କିଣିଛି ସେଥିରେ କେତେ ମାନେ ଅସୁବିଧା ବି ରହୁଥାଏ ମାନେ ନକାରାତ୍ମକ ଥାଇ ମାନେ ଗ୍ୟାସ ଫାଟିଯିବ ଗ୍ୟାସ ବିସ୍ଫାରଣ ହେବ ତା'ପରେ ରେଗୁଲେଟର ଖରାପ ଥିବ ଯଦି ତାକୁ ଗ୍ୟାସ ରେଗୁଲେଟର ବାହାରିଥିବ ସେରା ଆମେ ସବୁ ଚେକ୍ କରୁ ଆଉ ମାନେ ଯଦି ପାଇପ୍ ଫାଟି ଯାଇଥିବ ସେଥିରୁ ଚେକ୍ କରୁ ସେଥିରୁ ନୂଆ ପାଇପ୍ ପକାଉ ଗ୍ୟାସରେ ଏଗୁଡ଼ାକ ହଇରାଣ ଥାଏ ତାକୁ ଆମେ ସଚେତନ ଥାଇକି ତାକୁ ଆମେ ରୋଷେଇ କରୁ